ଆମ ଗାଁରେ ବିଭିନ୍ନ ପ୍ରକାର ବେପାରୀ ଅଛନ୍ତି ଯେମିତିକି ଧାନ ବେପାରୀ ଆଉ ଦଉଡ଼ି ବେପାରୀ ପନିପରିବା ବେପାରୀ ପତ୍ର ବେପାରୀ ଏମିତିକା ଇତ୍ୟାଦି ବେପାରୀ ଅଛନ୍ତି ଛଣାଛଣି ବେପାରୀ